ଆମର ନିକଟସ୍ଥ ବର୍ତ୍ତମାନ ଅଛି ଖଜୁରିପଡ଼ା ଆମ୍ବେଦକର କଲେଜ ସେଇଠେ କଲେଜ ହେବା ଫଳରେ ଆମର ପିଲା ମାନେ ଯାଇ ଶିକ୍ଷା ଲାଭ କରୁଛନ୍ତି କିନ୍ତୁ ଆଗରୁ ଯେତେବେଳେ ଆମର ଫୁଲବାଣୀରେ ଥିଲା କଲେଜ କିନ୍ତୁ ଆମ ପିଲା ମାନଙ୍କର ଟିକେ ଦୂର ଦୂରତା ହେବା ଯୋଗୁ ଅଧିକ ପିଲା ଶିକ୍ଷା ପ୍ରଦାନ କରିପାରୁନଥିଲେ କି ପଇସା ପତ୍ର ମଧ୍ୟ ଯୋଗଦାନ ଇତ୍ୟାଦି କରିପାରୁନଥିଲେ ଏଇଟା ଯଦି ହେବା ଫଳରେ ସେମାନେ ସାଇକେଲରେ ଯାଇ ମଧ୍ୟ ଶିକ୍ଷା ପ୍ରଦାନ କରିପାରୁଛନ୍ତି